ହ୍ୟାଲୋ ମୁଁ ଅମିତ୍ କୁମାର ନନ୍ଦ କହୁଛି ଆପଣ ଜଗନ୍ନାଥ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୋର କିଛିଟା ପାର୍ସଲ୍ ଦରକାର ଥିଲା ତ ମୁଁ ଆପଣଙ୍କ ଦୋକାନରେ କିଣିବାକୁ ଚାହୁଁଛି ତ ଆପଣ ମୋତେ ଅଫର୍ କ'ଣ ଅଛି ତ କୁହନ୍ତୁ ଆଉ ମୋ ପାର୍ସଲ୍ ଲେଖନ୍ତୁ ଦଶଟା ବିରିଆ ବିରିୟାନି ଚିଲ୍ଲି ଚିକେନ୍ ପାଞ୍ଚଟା ତଡ଼କା ଦଶଟା ତ ମୁଁ ଯାଇକି ଆପଣଙ୍କ ହୋଟେଲରୁ ନେଇ ଆସିବି ମୋତେ ରିହାତି କ'ଣ ମିଳିବ ହଉ ମୁଁ ରହୁଛି